ଆମ ଅଞ୍ଚଳରେ ପରିବହନ ବ୍ୟବସ୍ଥା ପାଇଁ କେବଳ ଗୋଟିଏ ହିଁ ବସ୍ ଚଳାଚଳ ହେଉଛି ଯେଉଁଥିରେ କିି ଯେଉଁଟାକି ଏ ଆମ ଅଞ୍ଚଳରୁ ବାହାରି ପୁରୀକୁ ଯାଉଛିି ଏବଂ ଯଦ୍ୱାରା ଆମର ଲୋକମାନେ ମାନେ ବିଭିନ୍ନ ଲୋକମାନେ ଯିବା ହେତୁ ଯେହେତୁ ଗୋଟିଏ ବସ୍ ଯାଉଛି ସେଥିପାଇଁ ବିଭିନ୍ନ ପ୍ରକାର ଅସୁବିଧା ହେଉଛି ସମସ୍ତେ ଗୋଟେ ବସ୍ରେ ବହୁତ କଷ୍ଟରେ ହିଁ ଯାଉଛନ୍ତି ବହୁତ ଭିଡ଼ ସବୁବେଳେ ଭିଡ଼ ଲାଗି ରହୁଛି ସେଇ ବସ୍ରେ ତେଣୁ ଆମେ ଯଦି ବି ଏଇଠୁ ବସ୍ ଯଦି ବି ଟ୍ରେନ୍ରେ ଯାଉଛୁ ଏ ଯେହେତୁ ଟ୍ରେନ୍ର ବ୍ୟବସ୍ଥା ନାହିଁ ତେଣୁ ଆମେ ଏଇଠୁ ବସ୍ରେ ଯାଉଛୁ ସେଇଠୁ ପୁଣି ଅଟୋ କରିକି ଷ୍ଟେସନକୁ ଯାଉଛୁ ତା'ପରେ ଟ୍ରେନ୍ରେ ପୁରୀ ଯାଉଛୁ ସେଥିପାଇଁ ବିଭିନ୍ନ ପ୍ରକାର ବିଭିନ୍ନ ଜାଗାକୁ ଯିବା ପାଇଁ ଏଇଠୁ ବସ୍ କରିକି ଅଟୋ କରିକି ଆଉ ଥରେ ଟ୍ରେନ୍କୁ ଧରିକି ସେ ଟ୍ରେନ୍କୁ ଯିବାକୁ ପଡ଼ୁଛିି ତେଣୁ ଏଇଠି ଟ୍ରେନ୍ର ବ୍ୟବସ୍ଥା ଯଦି ଆମ ଅଞ୍ଚଳରେ ଯଦି ହୁଏ ତା'ହେଲେ ଆମେ ବିଭିନ୍ନ ପ୍ରକାର ସୁବିଧା ପାଇପାରିବୁ ଏବଂ ଯଦ୍ୱାରା ଆମର ଏଇଠୁ ଯିବା ପାଇଁ ପୁରୀ ଯିବା ବାଟରେ ଯେଉଁ ବସ୍ ଯାଉଛି ସେଇଥିରେ ସବୁବେଳେ ଭିଡ଼ ଲାଗି ରହୁଛି ଯଦ୍ୱାରା ବହୁତ କଷ୍ଟ ହେଉଛି ଏଠୁ ଯିବା ପାଇଁ ପୁରୀକୁ ତେଣୁ ଯଦି ଟ୍ରେନ୍ର ସୁବିଧା ଏଠି ଆମ ଅଞ୍ଚଳରେ ଯଦି ଆମ ପାଇଁ ସୁବିଧା ହୋଇପାରେ ଟ୍ରେନ୍ ଯଦି ଆମ ପାଇଁ ଆ ଟ୍ରେନ୍ ଯଦି ଟ୍ରେନ୍ ଯଦି ହୋଇପାରେ ତା'ହେଲେ ଆମର ମାନେ ଆମର କିଛି ସୁବିଧା ହୋଇପାରନ୍ତା ଏବଂ ଭ୍ରମଣରେ କୌଣସି ଜାଗା ବୁଲିବାକୁ ଯିବାରେ ସବୁଠାରୁ ବାଧ ସାଜୁଛି ଯେଉଁ ପରିବହନ ବ୍ୟବସ୍ଥା ମାନେ ଯିବା ଆସିବାର ହିଁ ଆମକୁ ବହୁତ କଷ୍ଟ କରିବାକୁ ପଡ଼ୁଛି ଏବଂ ବସ୍ରେ ଆଗରୁ ମଧ୍ୟ ଟିକେଟ କାଟିଲେ ଅଲଗା ଲୋକମାନେ ଯିବା ପାଇଁ ସେମାନେ ଆଉଥରେ ବସ୍ରେ ଠିଆ ହେବାକୁ ପଡ଼ୁଛି ତ ପ୍ରାୟ ଲୋକ ବସ୍ରେ ଟିକେଟ ନ କାଟି ମଧ୍ୟ ଠିଆ ହେଇକି ମଧ୍ୟ ପୁରୀରେ ଯାଇକି ପହଞ୍ଚନ୍ତି ଯଦ୍ୱାରା ସେମାନଙ୍କୁ ବିଭିନ୍ନ କଷ୍ଟ ସହିବାକୁ ପଡ଼ୁଛି ତେଣୁ ଆମ ଅଞ୍ଚଳରେ ଯଦି ଟ୍ରେନ୍ର ବ୍ୟବସ୍ଥା ହୁଅନ୍ତା ତା'ହେଲେ ଆମେ ଉପକୃତ ହୋଇଥାନ୍ତୁ